ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ଖେଳ ଖେଳନ୍ତି ଯେଉଁମାନେ ଫୁଟବଲ ଖେଳନ୍ତି ତାଙ୍କର ଶରୀର ସୁସ୍ଥ ରହେ କାରଣ ସେ ସବୁବେଳେ ଦୌଡ଼ିଥାନ୍ତି ରକ୍ତ ଠିକ୍ ଭାବରେ ସଞ୍ଚାଳିତ ହୋଇଥାଏ ଯାହାଫଳରେ କୌଣସି ରୋଗ ହୋଇନଥାଏ ଭଲିବଲ ଖେଳିବା ଦ୍ୱାରା ମଧ୍ୟ ଲୋକମାନଙ୍କର ମସ୍ତିଷ୍କ ଉପରେ ଭଲ ପ୍ରଦର୍ଶନ କରିଥାଏ ଯାହା ତାହା ଭବିଷ୍ୟତ ପାଇଁ କୌଣସି ପ୍ରକାର ଅସୁବିଧା ସମ୍ମୁଖୀନ ହୁଏ ନାହିଁ କିଛି ଲୋକ କବାଡ଼ି ଖେଳନ୍ତି ଏହାଦ୍ୱାରା ଶରୀରର ବିଭିନ୍ନ ଅଂଶକୁ ଶକ୍ତିଶାଳୀ କରିଥାଏ ଏବଂ ନିଜକୁ ଶକ୍ତିଶାଳୀ ଅନୁଭବ କରିଥା'ନ୍ତି